ନାଁ ମୁଁ କାଇଁ ଭାବୁନାହିଁ କି ଓଡ଼ିଆ ଭାଷା ଗଣମାଧ୍ୟମ ଓ ଶିକ୍ଷା ବ୍ୟବସ୍ଥା ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି ବୋଲି ଦେଖୁନାହାନ୍ତି ଓଡ଼ିଆ ଭାଷା କୌଣସି ଶିକ୍ଷା ଅନୁଷ୍ଠାନରେ ଏତେ ତା'ର ପ୍ରୟୋଗ ନାହିଁ ଯେତିକି ଇଂଲିଶ୍ ଆଉ ହିନ୍ଦୀର ରହୁଛି ପ୍ରବେଶିକା ପରୀକ୍ଷାମାନଙ୍କରେ ମଧ୍ୟ ବେଶୀ ଇଂଲିଶ୍ ଆଉ ହିନ୍ଦୀର ପ୍ରଚଳନ ଅଧିକା ତେଣୁକରି ସଧାରଣ ପିଲାଟେ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ପିଲାଟେ ଗୋଟେ ପ୍ରବେଶିକା ପରୀକ୍ଷା ଦେବାକୁ ଭୟ କରୁଛି ତା'ହାପରେ ରହିଲା ଗଣମାଧ୍ୟମ କଥା ଗଣମାଧ୍ୟମରେ ତ ସହଜ ହେଉଛି ଇଂଲିଶରେ ଆଉ ହିନ୍ଦୀର ବ୍ୟବହାର ଟିକେ ଅଧିକା କରୁଛନ୍ତି ସେ ସହଜ ହେଉଛି ଏବଂ ସମୟ ସାପେକ୍ଷ ବୋଲି ସମସ୍ତେ ସେଇ ଗଣ ଇଂଲିଶକୁ ଗଣମାଧ୍ୟମରେ ବେଶୀ ବେଶୀ ପ୍ରାଧାନ୍ୟ ଦେଉଛନ୍ତି ତେଣୁକରି ଓଡ଼ିଆ ଭାଷାର କେବଳ ଗୋଟେ ବାଧ୍ୟତାମୂଳକ ବିଷୟ ଛଡ଼ା ଓଡ଼ିଆର ଏତେଟା ପ୍ରଭାବ ନାହିଁ ଶିକ୍ଷା ବ୍ୟବସ୍ଥାରେ ତେଣୁକରି ମୁଁ ଭାବୁନି କି ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷା ଗଣମାଧ୍ୟମ ଆଉ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାଟା ପ୍ରତିନିଧିତ୍ଵ କରୁଛି ବୋଲି